ଆମ ଅଞ୍ଚଳରେ ପାଣି ସବୁବେଳେ ଏଭେଲେବୁଲ୍ ରହିଥାଏ ସବୁବେଳେ ମାନେ ସୁଲଭ ଦରରେ ମିଳେ ଏହାକୁ ଆମେ ବିଭିନ୍ନ ପ୍ରକାର ଭୋଜି କାର୍ଯ୍ୟ ସବୁଥିରେ ୟୁଜ୍ କରିପାରିବା ବ୍ୟବହାର କରିପାରିବା ଆମର ଭୋଜି ମାନଙ୍କରେ ପାଣି ଅନ୍ୟ ଜାଗାରେ ବହୁତ ଅଧିକ ରେଟ୍ ଆସେ କିନ୍ତୁ ଏଠାରେ ତ ଆମର ବର୍ଷା ବର୍ଷୀ ଠିକ୍ ସମୟରେ ହୁଏ ବନ୍ଧ କୂଅ ନଈ ମଧ୍ୟ ବହୁତ ଅଛି ଆମେ ଚାହିଁଲେ ନିଜେ ବୋରିଙ୍ଗ ଫୋରିଙ୍ଗ କରିକି ମଧ୍ୟ ପାଣି କାଢ଼ିପାରିବା ଇତ୍ୟାଦି ପାଣିକୁ ନେଇ ବ୍ୟବସାୟ କରିବା ତ ଉଚିତ ନୁହେଁ କିନ୍ତୁ ଆଜିକାଲିର ଦୁନିଆକୁ ଧରି ବ୍ୟବସାୟ କରିବାକୁ ପଡ଼ୁଛି ପାଣିରେ ବହୁତ ପ୍ରକାର ଆମର ବ୍ୟବସାୟ ହେଉଛି